ଗ୍ରହର ଜୀବନ ତ ଅଛି ବାକି ସେଇ ଗ୍ରହରେ ଏଲିଏନ୍ମାନେ ବାସ କରୁଛନ୍ତି ଆମ ପୃଥିବୀ ଗ୍ରହରେ ମଣିଷମାନେ ବାସ କରୁଛନ୍ତି ଗୃହମାନଙ୍କର ଗତିପଥ ମଧ୍ୟ ଅଲଗା ପୃଥିବୀ ଗ୍ରହରେ ଆମେ ବସବାସ କରୁଛୁଁ ଆଉ ଅନ୍ୟାନ୍ୟ ଗ୍ରହ ମଧ୍ୟ ସାତଟି ଗ୍ରହ ଅଛି ଆମ ପୃଥିବୀର ଉପଗ୍ରହ ହଉଚି ଚନ୍ଦ୍ର ଏଥିରେ ଚନ୍ଦ୍ରରେ ମଧ୍ୟ ବୈଜ୍ଞାନିକ ମାନେ ପାଣିର ସମ୍ଭାବନା ଅଛି ବୋଲି ଜାଣିସାରିଲେନି ସେଠି ମଧ୍ୟ ଜୀବଜନ୍ତୁ ବାସ କରିପାରିବେ ଆଉ ମଙ୍ଗଳ ଗ୍ରହରେ ଖାଲି ବାଲିମାଟି ପାଣି ଅଛି ଯାହା କିଛି ଅଳ୍ପ କିଛି ଜାଣିଛି